ହ୍ୟାଲୋ ରାଜୁ ଭାଇ ଆମେ କାଲି ପୁରୀ ଯିବୁ ସେଥିପାଇଁ ତୁମ ଗାଡ଼ି ଟିକେ ଭଡ଼ା ଦେବ କୌଣସି ଡ୍ରାଇଭର ରଖିବ ନାହିଁ ମୁଁ ଡ୍ରାଇଭର ଡ୍ରାଇଭରରେ ଯିବି ଆପଣ କିଲୋମିଟର୍ ପିଛା କେତେ ଟଙ୍କା ନେବେ ମୁଁ ଆମେ ଟିକେ ପୁରୀ ବୁଲିତେ ଯାଇଥାନ୍ତେ ବାପା ମାଆ ଭଉଣୀ ବୁଲିତେ ଯାଇଥାନ୍ତୁ ଶ୍ରୀ ମନ୍ଦିରରେ ପୁରୀରେ ଦର୍ଶନ କରିଥାନ୍ତୁ ଓ ସମୁଦ୍ର କୂଳରେ ବୁଲାବୁଲି କରିଥାନ୍ତୁ ବହୁ ଦର୍ଶନୀୟ ସ୍ଥାନ ବୁଲିଥାନ୍ତୁ ଆଉ କୋଣାର୍କ ଯାଇଥାନ୍ତୁ କୋଣାର୍କରେ ବହୁତ ମନ୍ଦିର ବୁଲିଥାନ୍ତୁ ତା'ପରେ ଆମେ ବହୁତ ତା'ପରେ ଆମେ ତା'ପରେ ଆମେ ଭୁବେନେଶ୍ୱର କିଛି ଦର୍ଶନୀୟ ସ୍ଥାନ ବୁଲିଥାନ୍ତୁ ଯେମିତି କି ରାଜାରାଣୀ ମନ୍ଦିର ରାଜାରାଣୀ ମନ୍ଦିର ଗାର୍ଡ଼ନ୍ ପାର୍କ ସବୁ ବୁଲିଥାନ୍ତୁ ତେବେ ତୁମେ କୌଣସି ଡ୍ରାଇଭର ନରଖି ମୋତେ ସେ ଗାଡ଼ି ଦେଇଥିଲେ ମୁଁ ବହୁତ ଖୁସି ହେଇଥାନ୍ତି ତା'ପରେ ଆମେ ତମ ଗାଡ଼ିର କେତେ ଟଙ୍କା କିଲୋୱାଟ୍ ପିଛା ପଡ଼ିଲା ସେଥିପାଇଁ ତମେ ପଇସା ମୋତେ ତମେ ଦେବାକୁ ପଡ଼ିବ ସେଥିପାଇଁ ମୁଁ ବହୁତ ଖୁସି ଅଛି ତମେ ଗାଡ଼ି ମୋତେ ଦେବ ସେଇ କିଲୋୱାଟ୍ ପିଛା କେତେ ଟଙ୍କା ପଡ଼ିବ ମୁଁ ତମକୁ ଛାଡ଼ିବି